ମୁଁ ରୋଷେଇ କରିବା ବେଳେ ଧନିଆ ପତ୍ରଟା ଦେବି ସବୁବେଳେ ଧନିଆ ପତ୍ର ଦେଲେ ରୋଷେଇ ଭଲ ସେଣ୍ଟ ଆସିବ ମେଥି ପତ୍ର ଦେବି ମେଥି ବାଟି ଦେବି ଚିକେନ ରାନ୍ଧିଲେ ଗରମ ମସଲା ବାଟିକି ଦେବି ଏଇସବୁରେ ବେଶୀ ଭଲ ବାସ୍ନା ହୁଏ ସେଟା ଦେଲେ ଭଲ ଲାଗୁଛି ସବୁବେଳେ ଖାଇବାକୁ ବି ଟେଷ୍ଟ ଲାଗିଥାଏ